ଆମ ଗାଁରେ ସାଧାରଣତଃ ଏତେବି ଲୋକ ପାଠ ପଢ଼ିନାହାଁନ୍ତି ଏବଂ କୋର୍ଟ କଚେରୀ କିମ୍ବା ଥାନା ବିଷୟରେ ସେମାନେ ଏତେ ବି ଜ୍ଞାନ ନାହିଁ ଆଉ ଯଦି କେବେ କୌଣସି ଝଗଡ଼ା କିମ୍ବା କୌଣସି କୋର୍ଟରେ କୌଣସି କେସ୍ ପଡ଼ିଲେ ଲୋକ ବହୁତ୍ ହଇରାଣ ହେଉଛନ୍ତି ଯେପରିକି ଆମର ଥାନାରେ ଆମର ପୋଲିସ୍ ପୋଲିସ୍ ଲୋକଙ୍କୁ ଏତେ ବି ସହଯୋଗ କରୁନାହାଁନ୍ତି ସେମାନେ ଏତେ ଭଲ ବ୍ୟବହାର କରୁନାହାଁନ୍ତି ଆଉ ଆମର କୋର୍ଟରେ ତ ସାଧାରଣ ଆମର ଲୋକଙ୍କୁ ଇଂଲିଶ୍ରେ ବ୍ୟବହାର ହେଉଛି କିନ୍ତୁ ଲୋକଙ୍କୁ ଇଂଲିଶ୍ର ଏତେ ଜ୍ଞାନ ନାହିଁ ଆଉ ସେମାନେ କୋର୍ଟର ଫଇସଲା କିମ୍ବା ୟେ ବିଷୟରେ ଜାଣିବାରେ ଅସୁବିଧା ହେଉଛି ନିୟମ ବିଷୟରେ ସେଥିପାଇଁ ମୁଁ ସରକାରଙ୍କୁ ଅନୁରୋଧ କରିବିକି ଆମର କୋର୍ଟରେ ଓଡ଼ିଆ ଭାଷାର ବହୁଳ ଭାବରେ ପ୍ରଚଳନ ହେଉ ଯାହାଦ୍ୱାରା କି ସାଧାରଣ ଜନସାଧାରଣ ସାଧାରଣ ଲୋକଟେ ବି ଆମର ସେ କୋର୍ଟର କଣ କାର୍ଯ୍ୟ ହେଉଛି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ହେଉଛି ଏହା ସମ୍ପୂର୍ଣ ଭାବରେ ଜାଣିପାରିବେ ଏବଂ ସେମାନଙ୍କୁ ଅସୁବିଧା ହେବ ନାହିଁ ଆଉ କେଉଁ ଓକିଲ ବି ସେମାନଙ୍କୁ ବହୁତ ଚାର୍ଜେସ୍ ନେଉଛନ୍ତି କି ପଇସା ନେଉଛନ୍ତି ସେଥିପାଇଁ ସରକାର ଗରିବଲୋକଙ୍କ ପାଇଁ ସରକାରୀ ଓକିଲଙ୍କୁ ବି ସେମାନଙ୍କ ପାଇଁ ଦେବା କଥା ଯାହାଦ୍ୱାରା ସେମାନେ ଗରିବ ଲୋକ ଏତେ ଭାବରେ ଖର୍ଚ୍ଚର ସମ୍ମୁଖୀନ ହେଉଛନ୍ତି ଆଉ ଆଉ ଗୋଟିଏ କଥା ଯେ ସମସ୍ତେ ଆମର ଖଟିଖିଆ ଲୋକ ବହୁତ ଅଛନ୍ତି ସେଥିପାଇଁ ସେମାନେ ଦିନରେ କାମ କରୁଛନ୍ତି ଆଉ ଯଦି ଆମର ଏପରି ହୋଇପାରିବ ଯେ ସେମାନେ ରାତିରେ ବି କୋର୍ଟର କୋର୍ଟରେ କମ ହୋଇପାରିବ ଏବଂ ରାତିରେ ସେମାନେ ବି କିଛି ସମୟ ପାଇଁ କୋର୍ଟରେ ସେମାନଙ୍କର କେସ୍ କୌଣସି କାର୍ଯ୍ୟ ପଡ଼ିବ କୋର୍ଟରେ ହିଁ ଲଢ଼ିପାରିବେ ଭଲ ହେବ ଆହୁରି ବି